ହଁ ଆମେ ଆଲୋକ ପରିସ୍ଥିତିରେ ସୁଟିଙ୍ଗ କରିବା ପାଇଁ ଚେଷ୍ଟା କରିଛୁ ଏବଂ ଆଲୋକ ପରିସ୍ଥିତିରେ ସୁଟିଙ୍ଗ କରିବା ଦ୍ୱାରା ଏଇଆ ଫାଇଦା ହୁଏ କି ଆଲୋକ ପରିସ୍ଥିତିରେ ଚାରିଆଡ଼ର ନଜାରା ସବୁଦିଗର ନଜାରା ପୁରା ଭଲ ଆସେ ଏବଂ ସୁଟିଙ୍ଗରେ ବି ବହୁତ ବଢ଼ିଆ ବଦଲା ଦେଖିବାକୁ ମିଳିଥାଏ ଆଲୋକ ପରିସ୍ଥିତି ଦ୍ୱାରା ସୁଟିଙ୍ଗ କଲେ ଆମକୁ ଏଇଆ ଫାଇଦା ହୁଏ କି ସବୁଆଡ଼େ ସଫା ଦିଶିଥାଏ ଏବଂ କ୍ଲିଅର୍ ଦିଶିଥାଏ ତ ଏଥିଦ୍ୱାରା ସୁଟିଙ୍ଗ କରିବାକୁ ଭଲ ଲାଗେ ଆଲୋକ ପରିସ୍ଥିତି ଏପରି ଗୋଟେ ସ୍ଥିତି ଯେମିତି ଆପଣ ଯେକୌଣସି କ୍ୟାମେରା ହଉ କିମ୍ବା ଯେକୌଣସି ଫୋନ ହଉ ଯଦି ଆପଣ ସୁଟିଙ୍ଗ କରୁଛନ୍ତି ତ ବହୁତ ବଢ଼ିଆ ସୁଟିଙ୍ଗ ହେଇପାରିବ